ନିଜ ବଗିଚାରେ ଦେଶୀଉଦ୍ଭିଦ ମାନଙ୍କ ମଧ୍ୟରେ ପ୍ରମୁଖ ଗଛ ଗୁଡ଼ିକ ହେଉଛି ବେଲଗଛ ସଜନାଗଛ ଆମ୍ବଗଛ ଚାକୁଣ୍ଡା ଏବଂ ଅନ୍ୟ ଗଛ ଗୁଡ଼ିକ ପ୍ରମୁଖ ଭାବରେ ଲଗାଯାଏ ଯେଉଁଗୁଡ଼ାକି ମଣିଷର ହିତସାଧନ କରିଥାଏ ଚାକୁଣ୍ଡା ଗଛ ବିଶେଷଭାବରେ ଚାକୁଣ୍ଡା ଗଛରୁ କାଠ ଆସିଥାଏ ଯେଉଁ କାଠରୁ ଖଟ ଏବଂ ଅନ୍ୟସମସ୍ତ କାଠ ନିର୍ମିତ ସାମଗ୍ରୀ ତିଆରି ହୋଇଥାଏ ବେଲ ଗଛ ଏକ ଅଁ ପ୍ରକାରରେ ବେଲପତ୍ରକୁ ଅ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇ ଥାଏ ଏବଂ ବେଲ ଗଛରୁ ବେଲଫଳରୁ ଅ ବହୁତପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ଯେପରିକି ପଣା ତିଆରି କରାଯାଇଥାଏ ଯେଉଁ ଯେଉଁଟାକି ଲୋକଙ୍କୁ ଲୋକଙ୍କ ଲୋକଙ୍କପାଇଁ ସବୁଠୁ ଭଲପେୟ ପିଇବା ଯୋଗ୍ୟ ଅ ଏକପଦାର୍ଥ ହୋଇଥାଏ ସେଇ ପରି ଭାବରେ ସଜନା ଗଛ ଏଇଥିପାଇଁ ଲଗାଯାଇଥାଏ କି ସଜନା ଗଛରୁ ଯେଉଁ ଅ ପତ୍ର ସଜନ ଗଛର ପତ୍ର ଏହା ଏକ ବିଶେଷଭୂମିକା ଗ୍ରହଣ କରିଥାଏ ଏ ମଣିଷ ଓ ଦେହକୁ ଭିଟାମିନ୍ ଯୋଗାଇବାରେ ଏ ସଜନ ଗଛ ପତ୍ର ଏକ ଅ ତାକୁ ଶାଗରୂପରେ ବ୍ୟବହାର କରାଯାଇ ଲୋକମାନେ ଖାଇଥାନ୍ତି ଏବଂ ଏହା ଆଖିପାଇଁ ବହୁତ ଭଲ ହୋଇଥାଏ ଆଖି ଏବଂ କେସ ପାଇଁ ଏହା ଏ ଗୋଟେ ଭିଟାମିନ୍ ପରି କାମ କରିଥାଏ ସେଇପରି ଭାବରେ ଆମ୍ବଗଛ ମଧ୍ୟ ଅନ୍ୟତମ ଗଛ ଯେଉଁଟାକି ପ୍ରାୟତଃ ସବୁ ଲୋକଙ୍କର ବାଡ଼ି ବଗିଚାରେ ଦେଖିବାକୁ ମିଳିଥାଏ ଆମ୍ବଗଛ ଲଗାଇଲେ ପ୍ରାୟତଃ ଏହା ଗ୍ରୀଷ୍ମ ଋତୁରେ ଓ ଫଳ ଦେଇଥାଏ ଏବଂ ଏହାର ଫଳର ସ୍ବାଦ ଲୋକମାନେ ନେଇଥାନ୍ତି ବିଶେଷକରି ଗ୍ରୀଷ୍ମଋତୁରେ ଏବଂ ଆମ୍ବ ଗଛରୁ ମଧ୍ୟ ଆମ୍ବ ଗଛର କାଠରୁ ମଧ୍ୟ ଓ ବିଭିନ୍ନପ୍ରକାର ଖଟ ଚୌକି ଏହିପରି ଭାବରେ ଅ ତିଆରି ହେଇଥାଏ କିନ୍ତୁ ବିଶେଷ ଭାବରେ ଆମ୍ବ ଗଛରୁ ଆମ୍ବ ଫଳ ଆମ୍ବଫଳକୁ ଲୋକମାନେ ବେଶୀ ବେଶୀ ଆକୃଷ୍ଟ ଆମ୍ବଫଳ ଦ୍ବାରା ହିଁ ଲୋକମାନେ ବେଶୀ ଆକର୍ଷିତ ହୋଇଥାନ୍ତି ସେଇପରି ଭାବରେ ଦେଖିବାକୁ ଗଲେ ଅ ଆମ୍ବ ଗଛ ସଜନା ଗଛ ଚାକୁଣ୍ଡା ଗଛକୁ ଛାଡ଼ି ଦେଲେ ଆହୁରି ଗୋଟେ ଗଛ ହେଉଛି ଯେପରିକି ନଡ଼ିଆ ଗଛ ନଡ଼ିଆ ଗଛରୁ ଲୋକମାନେ ନଡ଼ିଆ ପାଇଥାନ୍ତି ନଡ଼ିଆ ଗଛ ବିଶେଷ ଭାବରେ ଏକ ଏପରି ଏକ ଗଛ ଯେଉଁଟାକି ହଁ ସବୁ ଜାଗାରେ ଉଠେ ନାହିଁ ଏହା କେବଳ କିଛିଟା ସ୍ଥାନ ଥାଏ ଏମିତି ଭାବରେ କି ଯେଉଁଠି ସେ ମାଟି ସେ ଗଛକୁ ସୁଟ କରେ ସୁହାଏ ସେଇ ଜାଗାରେ ହିଁ ନଡ଼ିଆ ଗଛ ଉଠିଥାଏ ନଡ଼ିଆ ଗଛରୁ ଲୋକମାନେ ନଡ଼ିଆ ଫଳ ହିସାବରେ ବାହାର କରିଥାନ୍ତି ଏହାକୁ ନିଜ ଦୈନନ୍ଦିନ ଏବଂ ନିଜ ଅନ୍ୟ ପୂଜାପର୍ବ କାମରେ ଏହା ବ୍ୟବହାର କରାଯାଇଥାଏ ଏହିପରି ଭାବରେ ବଗିଚା ମାନଙ୍କରେ ଏପରି କିଛି ତ କିଛିଟା ସ୍ବତନ୍ତ୍ର ଗଛ ଭିତରେ ଯେମିତିକି ଆମ୍ବ ନଡ଼ିଆ ଚାକୁଣ୍ଡା ସଜନା ଏବଂ ଆହୁରି ଅନେକ ଗଛ ଅନ୍ତର୍ଭୁକ୍ତ ହୋଇପାରିବ